ହଁ ଏଇ ପଶୁପାଳନ ଆମ ଅଞ୍ଚଳରେ ହେ ଅନେକ ଲୋକ କଲେଣି ଆଉ ଏଇ ଗାଈ ଚାଷ ଛେଳି ଚାଷ ମେଣ୍ଡା ଚାଷ କୁକୁଡ଼ା ଚାଷ ବତକ ଚାଷ ଏଇ ଭଳିଆ ଅନେକ ପ୍ରକାର ପଶୁ ଚାଷ କଲେଣି ଆଉ ଏଇ ସବୁ ଚାଷ କରିବା ପାଇଁ ଏଇ ଆମ ଅଞ୍ଚଳରେ ଏ ଆସିକରି ସବୁ ସରକାରୀ ସଂସ୍ଥା ମାନ ଲୋକମାନଙ୍କୁ ଶିକ୍ଷା ଦଉଛନ୍ତି ଆଉ ସେମାନଙ୍କୁ ବୁଝାଉଛନ୍ତି କେମିତି ଚାଷ କରିବ କ'ଣ କେମିତି ପାଳିବ ତାଙ୍କର ଯତ୍ନ କେମିତି ନିଆଯିବ ଏଇ ଗାଈ ଚାଷ କରିବ ଗାଈଙ୍କ ଚାଷ କଲା ପରେ ସରକାରଙ୍କ ତରଫରୁ ଲୋନ୍ ସାହାଯ୍ୟ ମିଳିବ ଆଉ ସେ ଲୋନ୍ ଆଣିକି ଲୋକମାନେ ଗାଈ ଚାଷ ଚାଷ କରିବେ ବା ଗାଈ କିଣିବେ ଆଣିବେ କିଣିକି ଆଣି ତା' ପାଇଁ ଗୋଟେ ଗୁହାଳ ସ୍ୱତନ୍ତ୍ର କରିବେ ସେହି ଗୁହାଳ ଘରେ ଗାଈକୁ ରଖିବେ ଆଉ ଗାଈକୁ ଗାଧୁଆ ପାଧୁଆ କରି ତାର ଔଷଧ ପାଣି ଦେବେ ଖିଆପିଆ ଚୋକଡ଼ କୁଣ୍ଡା ତୋରାଣି ଘାସ ଭୁସି ଏଇଭଳିଆ ସେମାନଙ୍କୁ ଯତ୍ନରେ ରଖିବେ ଆଉ ସରକାରୀ ଲୋକମାନେ ଆସି ସେମାନଙ୍କୁ ତଦାରଖ କରିବେ ଗାଈର ଦେହ ଖରାପ ହେଲେ ସେ ଯାଇଁ ପଶୁ ଡ଼ାକ୍ତରଙ୍କୁ ଭେଟ କରିବେ ପଶୁ ଡ଼ାକ୍ତର ଯେମିତି ସେମାନଙ୍କୁ ପରାମର୍ଶ ଦିଅନ୍ତି ଆଉ ଏମାନେ ସେହି ପ ଡ଼ାକ୍ତରଙ୍କ କଥା ମାନି ଗାଈ ଗୋରୁର ଦାଇତ୍ୱ ନିଅନ୍ତି ଔଷଧ ପାଣି ଦିଅନ୍ତି ଖାଇବା ପିଇବା ଠିକି ଠାକ କରନ୍ତି ଆଉ